ମୋତେ ଖେଳିବାକୁ ବହୁତ ଭଲଲାଗେ ଚାରିଟା ବେଳ ହେଲେ ମୁଁ ଏବଂ ମୋ' ସାଙ୍ଗମାନେ ଆମ ଗାଁ ପାଖରେ ଥିବା ଖେଳ ପଡ଼ିଆକୁ ଖେଳିବାକୁ ଯାଉ ଖେଳିବା ଖେଳଗୁଡ଼ିକ ଲୋକମାନଙ୍କ ପାଇଁ ଏକ ଚାପମୁକ୍ତିକାରୀ ଜିନିଷ ଖେଳିବା ଦ୍ୱାରା ଲୋକମାନଙ୍କର ଯାହାବି ଚିନ୍ତା ଥାଏ ଯାହାବି ତାଙ୍କର ଦେହରେ ପୀଡ଼ା ଥାଏ ସେଇଟା ଆମର ସମ୍ପୂର୍ଣ୍ଣ ଭଲ ହୋଇଥାଏ ଲୋକମାନେ ବି ଟାଇମ ବାହାର କରି କିଛି ସମୟ ଖେଳିବା ନିହାତି ଜରୁରୀ ଖେଳ ଦ୍ୱାରା ବିଭିନ୍ନ ପ୍ରକାର ଆମ ଖେଳରେ ଖେଳିବା ଦ୍ୱାରା ବିଭିନ୍ନ ପ୍ରକାରର ଲାଭବାନ ହୋଇଥାଉ ଯେହେତୁ ଖେଳ ଦ୍ୱାରା ଆମର ଚିନ୍ତାଧାରା ଆମର ଚେଞ୍ଜ ହୋଇଥାଏ ଦେହରେ ରୋଗ କିଛି ନଥାଏ ଆମର ଦେହରେ ବ୍ଲଡ୍ ପ୍ରେସର ସେଇଟା ଆମର କମିଯାଇଥାଏ ଆମର ଦୈନଦିନ ଜୀବନରେ ଖେଳିବା ଦ୍ୱାରା ଆମର ସେଇଟା ଆମ ଦେହକୁ ଦେହ ପାଇଁ ଆମର ବହୁତ ଭଲ ହୋଇଥାଏ ଆଉ ଏଇଟା ସମସ୍ତେ ଏହି ଖେଳଟା ସମସ୍ତେ ଖେଳିବା ଦରକାର